ଗ୍ରାମାଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବାପାଇଁ ସରକାର ଅଙ୍ଗନବାଡ଼ି ଖୋଲିଛନ୍ତି ଉପ୍ରା ବିଦ୍ୟାଳୟମାନ ଖୋଲି ନ୍ତି ଏଥିରେ ଯେଉଁମାନେ ସବୁ ପଢୁଛନ୍ତି ସେମାନଙ୍କୁ ସରକାର ମାଗଣାରେ ଡ୍ରେସ ଯୋଗାଇ ଦେଉଛନ୍ତି ମଧ୍ୟାହ୍ନ ଭୋଜନର ମଧ୍ୟ ବ୍ୟବସ୍ଥା କରିଛନ୍ତି ସପ୍ତାହକୁ ଦୁଇଦିନ ଅଣ୍ଡା ମଧ୍ୟ ଦେଉଛନ୍ତି ଯାହାଫଳରେ କି ଶିକ୍ଷାର୍ଥୀମାନେ ବିଦ୍ୟାଳୟ ଆସିବାପାଇଁ ଆଗ୍ରହ ପ୍ରକାଶ କରିବେ ଆହୁରି ମଧ୍ୟ ସେମାନଙ୍କୁ ଖେଳ ସାମଗ୍ରୀ ଯୋଗାଇ ଦିଆଯାଉଛି ଖେଳିବାପାଇଁ ପଢିବାପାଇଁ ଯେଉଁସବୁ ପଢା ଉପକରଣ ଦରକାର ବା ସାମଗ୍ରୀ ଦରକାର ସେସବୁ ମଧ୍ୟ ଦେଉଛନ୍ତି ବିଜ୍ଞାନ କ୍ଲବ ମଧ୍ୟ ରଖିଛନ୍ତି ପ୍ରତ୍ୟେକ ସ୍କୁଲରେ ଯାହାଫଳରେ କି ପ୍ରତ୍ୟେକ ଛାତ୍ରଛାତ୍ରୀମାନେ ସେଠାରେ ଅଂଶଗ୍ରହଣ କରିପାରିବେ ଏହିସବୁ ସୁବିଧା ଅଛି ଆହୁରି ମଧ୍ୟ କୌଣସି ବିଦ୍ୟାର୍ଥୀର ଯଦି କୌଣସି ଅସୁବିଧା ହେଲା ତାହା ପାଇଁ ସରକାର ସ୍ଵତନ୍ତ୍ର ବ୍ୟବସ୍ଥାମାନ ମଧ୍ୟ କରିଛନ୍ତି